ଭାରତୀୟ ଶିକ୍ଷା ବ୍ୟବସ୍ଥାର ବହୁତ ଚେଞ୍ଜ ହେବାରେ ଲାଗିଛି ଏବଂ ଆଗ ଭଳି ପିଲା ମାନେ ପାଠ ପଢ଼ିବା ପାଇଁ ଇଣ୍ଟ୍ରେଷ୍ଟ କରୁନାହାନ୍ତି ଅନଲାଇନ୍ ଅଫଲାଇନ୍ ପାଠ ପଢ଼ା ହେଉଛି ଆମର ପାଠ୍ୟକ୍ରମରେ ବହୁତ ଅସୁବିଧା ସୃଷ୍ଟି ହେଉଛି ଏବଂ ପାଞ୍ଚ ବର୍ଷକୁ ଥରେ ବହି ଚେଞ୍ଜ ହେବା କଥା ଏବେ ତ ବର୍ଷକୁ ବର୍ଷ ଚେଞ୍ଜ ହେଇଯାଉଛି ସେଥିପାଇଁ ବୋଲି ପିଲା ମାନଙ୍କର ପାଠ ପଢ଼ା ପ୍ରତି ଧ୍ୟାନ ଦେବା ଦରକାର